ଆମ ଗଞ୍ଜାମ ଜିଲ୍ଲାରୁ ଉପଲବ୍ଧ ଅଛି ଗୋଟିଏ ଭଞ୍ଜନଗରେ ବର୍ତ୍ତମାନ ଖୋଲିଛି ସରକାରୀ ଶିଳ୍ପ ତାମିଲ ପ୍ରତିଷ୍ଠାନ ସେଇ ଆଇ ଟି ଆଇ ମାନେ ଭଞ୍ଜନଗର ଆଇ ଟି ଆଇ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲିବା ଦ୍ୱାରା ଆମ ବହୁତ ସୁବିଧା ହୋଇଦାରେ ଆମର ବହୁତ ପିଲାମାନେ ପରମ୍ପରା ଯାଉଥିଲେ ଆଇୟା ଆଇ ଟି ଆଇ କରିବା ପାଇଁ କିନ୍ତୁ ବର୍ତ୍ତମାନ ସମୟରେ ଏହି ଶିକ୍ଷଣ ସୁବିଧା ସୁଯୋଗ ମଧ୍ୟ ସରକାର ଖୋଲିବା ଦ୍ୱାରା ଆମର ଏଇ ଏରିଆରେ ମଧ୍ୟ ସାମଗ୍ରୀର ବିକାଶ ହୋଇପାରୁଛି ଓ ଅଭିବୃଦ୍ଧି ମଧ୍ୟ ଘଟୁଛି ଆମ ସାମଗ୍ରୀର ବିକାଶ ଅଭିବୃଦ୍ଧି ମଧ୍ୟ ଘଟୁଛି ଯାହାଫଳରେ ଆମର ବହୁତ ପିଲାମାନେ ଶିକ୍ଷାର ଉପଲବ୍ଧ କରି ଏବଂ ବିଭିନ୍ନ କମ୍ପାନୀକୁ କାମ କରିବା ପାଇଁ ଯାଇପାରୁଛନ୍ତି ଏବଂ ଏହି ତାଲିମ କେନ୍ଦ୍ର ଦ୍ୱାରା ଆମର ବହୁତ ଉପକୃତ ହେଇପାରୁଛୁ ଏବଂ ନର୍ସିଂ କଲେଜ୍ ଆମର ଏରିଆର ପ୍ରାଇଭେଟ୍ ନର୍ସିଂ କଲେଜ୍ ଅଛି ଗଞ୍ଜାମ ଜିଲ୍ଲା ମଧ୍ୟ ବହୁତ ଉପଲବ୍ଧ ହେଇପାରୁଛି ଯାହାଫଳରେ କି ଆମେ ପାଠ ପଢ଼ି ପାରୁଛୁ ମଧ୍ୟ ଅନ୍ୟ କ୍ୟାମ୍ପସ୍ ଆସିଲେ ରେ ମଧ୍ୟ ଯାଇପାରୁଛନ୍ତି ବହୁତ ଆମ ସୁବିଧା ମିଳିପାରୁଛି